ଦେଖନ୍ତୁ ମୁଁ କ୍ୟାବ୍କୁ ଡ୍ରାଇଭର୍ ଆସି ଠିକ୍ ଭାବରେ ପହଞ୍ଚି ପାରୁ ନାହିଁ ମୁଁ ଅଲଗା ଡ୍ରାଇଭର୍କୁ ବୁକିଂ କରିବାକୁ ଚାହେଁ କାରଣ ସେହି ଡ୍ରାଇଭର୍ଟି ବହୁତ ଲେଟ୍ରେ ଆସୁଥିବାରୁ ମୁଁ ଅଲଗା ଡ୍ରାଇଭର୍କୁ ଅଲଗା କ୍ୟାବ୍କୁ ମୁଁ ଡାକିବାକୁ ଚାହେଁ ସେ ଫୋନ୍ ବି କଲେ ଫୋନ୍ ନାହାନ୍ତି ଫୋନ୍ ମାଲିକ ସାଙ୍ଗରେ କଥା ହେଇ ଆପଣ ମୁଁ ଅଲଗା ଯାହାକୁ ଡାକିବାକୁ ଚାଏଁ କାରଣ ସେଇ କ୍ୟାବ୍ ବା ଡ୍ରାଇଭର୍ରେ ଡ୍ରାଇଭର୍ଟି ଲେଟ୍ ଭାବରେ ଆସୁଥିବା ସେ ଡ୍ରାଇଭର୍କୁ ସେ ଗାଡ଼ିକୁ ସେ ପଟେ ସେ ଆସୁଛି କାରଣ ଯିବା ଆସିବାରେ ବହୁତ ଅସୁବିଧା ଏବଂ ବାଧା ବିଘ୍ନ ଆସୁଥିବାରୁ ମୁଁ ସେ ଡ୍ରାଇଭର୍କୁ ଛାଡ଼ିବାକୁ ଚାହେଁ ବା ମୁଁ ଏଇ ଗାଡ଼ି ସାଙ୍ଗରେ ଯାଇପାରିବି ନାହିଁ ମୋତେ ଅଲଗା ଡ୍ରାଇଭର୍ ବା ଅଲଗା କ୍ୟାବ୍କୁ ମୁଁ ବୁକିଂ କରିବି ନହେଲେ